ପେଟ୍ରୋଲ ଦର ବୁଦ୍ଧି ହେବା ଦ୍ୱାରା ପେଟ୍ରୋଲ ଦର ବୁଦ୍ଧି ହେବା ଦ୍ୱାରା ଆମର ତ ବହୁତ ପ୍ରଭାବିତ ହୋଇଥାଏ ପ୍ରଭାବ ହୋଇଥାଏ କାରଣ ଏମିତି ଦିନକୁ ଦିନ ପ୍ରାୟ ଆମର ପେଟ୍ରୋଲ ଦର ବୃଦ୍ଧି ବୁଦ୍ଧି ହୋଇଯାଇ ଯାଏ ବହୁତ ଦର ବୁଦ୍ଧି ହୁଏ ବୁଦ୍ଧି ହେଲା ପରେ ଆମର ଖର୍ଚ୍ଚ ବି ବେଶୀ ହୁଏ କାରଣ ସେଇ ପେଟ୍ରୋଲ ଦ୍ୱାରା ଯଦି ଆମର ଯେଉଁ ଇନ୍ଧନ ଗ୍ୟାସ୍ ବାହାରି ସେ ଗ୍ୟାସ୍ରେ ପରିବେଶ ବହୁତ ଖରାପ ହୁଏ ବା ପୁରା ଦୂଷିତ ହୁଏ ବାୟୁମଣ୍ଡଳ ପୁରା ଦୂଷିତ ହୋଇଯାଏ ଦୂଷିତ ହେଇକି ଆମ ପରିବେଶ ପୁରା ସମସ୍ତେ ସେଇ ଇନ୍ଧନ ଆମର ନିଶ୍ୱାସରେ ଯିବା ଦ୍ୱାରା ସେଇ ଦୂଷିତ ବା ଆମକୁ ବିଭିନ୍ନ ପ୍ରକାର ବେମାର ବି ହୁଏ ସେଥିପାଇଁ ଆମେ ଯେତେ ଚେଷ୍ଟା କରିବା ପେଟ୍ରୋଲ ବାଇକ୍ ଚଲେଇବା ବନ୍ଦ କରିବା ସାଇକେଲରେ ଯିବା ଓର୍ ଆମର ଯେଉଁ ନିହାତି ଦରକାର ହେଲେ ବିିଁ ବାଇକ୍ ବା ବାଇକ୍ରେ ଯିବା ନାହିଁ ତ ଆମେ ସାଇକେଲ ନାଇଁ ତ ପେଡ଼େଲରେ ହିଁ ଯିବା ଆବଶକ ନାଇଁ ତ ଏଇ ବାଇକ୍ ଅତି ବାଇକ୍ ବ୍ୟବହାର କରିବାଟା ବି ଆବଶ୍ୟକ ନାହିଁ କରିବା ଦ୍ୱାରା ଆମର ବହୁତ ପ୍ରଦୂଷଣ ବାୟୁ ପ୍ରଦୂଷଣ ହୁଏ ବାୟୁ ପ୍ରଦୂଷଣ ହେଲେ ଆମର ବି ବେମାର ହୁଏ ଯେ ସେଇ ବାୟୁ ଯଦି ନାକୁ ବାଟେ ନିଅନ୍ତି ପେଟକୁ ଗଲା ପରେ ଆମର